ଧୀର ପାଣି ପଥର କାଟେ ଏହାର ଅର୍ଥ ହେଉଛି ଯେ ଯେତେବେଲେ ଆମେ ଗୋଟିଏ ପଥର ଉପରେ ଗୋଟିଏ ବାଲ୍ଟି ପାଣି ପକେଇବା ତାହେଲେ ସେ ପଥର ଭାଙ୍ଗିବନି ନା କିଛି ତା'ର କିଛି ବି ହେବନି ଖଣ୍ଡେ ବି କିନ୍ତୁ ଯେତେବେଲେ ସେ ପଥରଟାକୁ ଗୋଟିଏ ଝରଣା ଝରଣାର ପାଣି ଧୀରେ ଧୀରେ ଆସିଥାଏ ସେ ପାଣି ପାଣି ଧୀରେ ଧୀରେ ଆସିବ ତାକୁ ପାଞ୍ଚ ଦିନ ସାତ ଦିନ ପରେ ନେଇକେ ସେଇଟା ଜଣାପଡ଼ିବ ତ ସେ ପାଣି ଟିକେ ଟିକେ ଆସିକି ସେ ପଥରକୁ କାଟିଦେବ ସେଥିପାଇଁ ସେ ବାକ୍ୟ କୁହାଯାଇଛି ଧୀର ପାଣି ପଥର କାଟେ ଏହାଦ୍ୱାରା ଆପଣମାନେ ଜାଣିପାରୁଥିବେ ଯେ ଯେତେବେଲେ ନିଜର ଶକ୍ତିର ଦେଖିବାର ଅଛି ତାକୁ ରୁଚିବାର ନାହିଁ ଯେତେବେଲେ ଶକ୍ତି ଦେଖାଇବାର ନଥିବ ସେବେଲେ ତାକୁ ଦେଖାଇକି କିଛି ଲାଭ ହେବନି